ପଶୁ ଉତ୍ପାଦର ବିଭନ୍ନ ପ୍ରକାର ପ୍ରକ୍ରିୟାକରଣ ରହିଛି ପ୍ରଥମେ ଆମେ ଯଦି କୌଣସି ପଶୁ କିଣିବାକୁ ଯାଉଛେ ତା'ର ଆମେ କିଛି ଭାବିକରି ଯାଉଛେ କି ଯେପରିକି ଗାଈ ବା ବଳଦ କିଣିବାକୁ ଗଲେ ଆମେ ଭାବୁଛେ କି ଗାଈଟି କେତେ କ୍ଷୀର ଦେବ ସେଥିରୁ ଆମକୁ କେତେ ଲାଭ ହୋଇପାରିବ ଆମେ କ୍ଷୀର ବେପାର କରିବାପାଇଁ ଗାଈ କିଣୁଛେ କି ନାଇ ନିଜ ଘରର କ୍ଷୀର ଦହି ଯୋଉ ଆବଶ୍ୟକ ପୂରଣ କରିବାପାଇଁ କେବଳ ଘର ବ୍ୟବହାର ପାଇଁ ଗାଈଟି କିଣୁଛେ ସେଇସବୁ ଭାବି ତା'ପରେ ତା'ର ଅବସ୍ଥା ଦେଖି ଆମେ ଗାଈ କିଣିଥାଉ ବଳଦ ସେମିତି କିଣିଲାବେଳେ ଆମେ ଦେଖିଥାଉ ଇଏ କେତେ ଭାର ସହିପାରିବ ଚାଷ କାର୍ଯ୍ୟରେ କେତେ ଲାଗିପାରିବ କି ଆମର ଶଗଡ଼ କି କୋଉ ଜିନିଷ ସବୁ ନେବାର କେତେ କଣ ଆମକୁ ସାହାଯ୍ୟ କରିପାରିବ ତା'ପରେ ଯଦି ଆମେ ଛେଳି କିଣୁଛେ ଦେଖୁଛେ ଇଏ କୋଉ ପ୍ରଜାତିର ଇଏ ବର୍ଷକୁ କେତେ ଛୁଆ ଦେଇପାରିବ ସେଥିରୁ ଆମେ ତା'କୁ ବିକିକରି କେତେ ଲାଭବାନ ହୋଇପାରିବା ଏବଂ ତା'କୁ କେମିତି ଆମେ ଅଧିକ ବଢ଼େଇପାରିବା ଆଉ ଆମ ଗୁହାଳଟି କେମିତି ଅଧିକ ସଦସ୍ୟ ସେଥିରେ ଯୋଡ଼ିପାରିବା ତ ଏସବୁ ବିଭିନ୍ନ ପ୍ରକାର ଜିନିଷ ରହିଛି ଯାହାକୁ ଆମେ ପଶୁ ବା ଯେକୌଣସି ଗୃହପାଳିତ ଜୀବଜନ୍ତୁକୁ କିଣିବା ଆଗରୁ ଆମେ ଅନେକ ଜିନିଷ ଚିନ୍ତାକରି ଏବଂ ତା'ର ସବୁ ଗୁଣାବତ୍ତାକୁ ଦେଖି ତା'ପରେ ତା'ର ପଇସା ଦରଦାମ୍ କୁ ଦେଖି କିଣି ଥାଉ ଓ ଆମେ ସେମାନଙ୍କୁ କିଣି କରି ଆଣୁ ଦେନ୍ ତା'ପରେ ତାଙ୍କର ଯେକୌଣସି କାମ ଆମେ କରୁ ଯେପରି କ୍ଷୀର କାଢ଼ିବା ତା'ପରେ ତାଙ୍କ ବଂଶବୃଦ୍ଧି କରିବା ଇଏ କରିବା ଏସବୁ ହେଲାପରେ ଯେତେବେଳେ ଆମର ସବୁ ସରିଯାଏ କି ଆମେ ସେଇସବୁ ଜିନିଷରୁ ଆଉ ଆବଶ୍ୟକ ନ ଚାହୁଁ ପରେ ତାଙ୍କୁ ତାଙ୍କର ଉଚିତ୍ ଦରଦାମ୍ ଦେଖି ଆମେ ଦରକାର ଥିବା ଲୋକଙ୍କୁ ମଧ୍ୟ ବିକ୍ରି କରିଦେଇଥାଉ